ମାଛ ଧରିବା ସମୟରେ ଆମେ ଯେଉଁ କୌଶଳ ଗୁଡ଼ାକ ବ୍ୟବହାର କରିବା ଆମେ ବନିଶୀ କଣ୍ଟାରେ ମାଛକୁ ଧରିପାରିବା ଜାଲ ବିଛେଇକି ମଧ୍ୟ ମାଛକୁ ଧରିପାରିବା ଦେନ ଆମର କ'ଣ ହେଉଛି ନା ପ୍ରଥମେ ଯେତେବେଳେ ଆମେ ପୋଖରୀ ହେଉ ନଦୀରେ ହେଉ ଯେତେବେଳେ ଭି ଆମେ ମାଛ ଧରୁଛେ ଆମେ କ'ଣ କରୁଛେ ଠିକ ଠିକ ସମୟରେ ଆମେ ଜାଲକୁ ପ୍ରଥମେ ବିଛେଇବା ଲୋକମାନେ ତାପରେ ପୋଖରୀ ଭିତରକୁ ଯିବେ ତାପରେ ମାଛକୁ ଧରିକି ଆଣି କୂଳକୁ ଆସିବେ ନଦୀ ବା ସମୂଦ୍ରରେ ଯେତେବେଳେ ଆମେ ମାଛ ଧରୁଛେ ସେତେବେଳେ କ'ଣ ହେଉଛି ଡଙ୍ଗା ଯାଉଛି ଡଙ୍ଗା ସାହାଯ୍ୟରେ ମାଛ ଧରୁଛନ୍ତି ଲଞ୍ଚ ସାହାଯ୍ୟରେ ମଧ୍ୟ ମାଛ ଧରୁଛନ୍ତି କେମିତି ନା ସେଥିରେ ମଟର ଫିଟିଙ୍ଗ ହେଉଛି ମଟର ଫିଟିଙ୍ଗ ହେଲା ପରେ କ'ଣ ହେଉଛି ମଟର ଯେତେବେଳେ ଚାଲୁଛି ସେମାନେ ତ ଡଙ୍ଗାକୁ ଭିଡ଼ି ଭିଡ଼ି ନେଇ କୂଳକୁ ଯାଉଛନ୍ତି ଦେନ ମଟର ଅନ କରୁଛନ୍ତି ଦେନ ମଟର କ'ଣ କରୁଛି ସେ ମଟର ସାହାଯ୍ୟରେ ସେମାନେ ନଦୀକୂଳରୁ ଦୁରକୁ ଯାଇକି ଦୂରରୁ ମାଛ ଧରିପାରୁଛନ୍ତି ସମୁଦ୍ର କୂଳରେ ତାପରେ କ'ଣ ହେଉଛି ନା ମାଛ ଧରି ସାରିଲା ପରେ ସେ ମାଛକୁ କ'ଣ କରୁଛନ୍ତି ଆଣିକି ଡଙ୍ଗା ଭିତରେ ହେଉ କି ବା ଲଂଜ ଭିତରେ ହେଉ ରଖୁଛନ୍ତି ଦେନ କୂଳକୁ ଆସୁଛନ୍ତି ମୁଁ କ'ଣ ମୁଁ ନଦୀରେ ସମୂଦ୍ରରେ ବହୁତ ସାରା ସମୟ ବିତେଇଛି ଯେମିତିକି ପୁରୀ ସମୁଦ୍ର ହେଉ ବ୍ରହ୍ମପୁରର ସମୁଦ୍ର ଯେଉଁ ଗୋପାଳପୁର ସମୁଦ୍ର ହେଉ ବହୁତ ସମୟ ବିତେଇଛି